ଆମେ ଆମେ ସକାଳୁ ଶେଯରୁ ଉଠି ଆମେ ପ୍ରଥମେ ଆମେ ସକାଳୁ ଆମେ ସାଙ୍ଗ ହେଉ ସାଥି ହେଉ ଆମେ ସକାଳୁ ଉଠୁ ଦୌଡ଼ୁ ଦୌଡ଼ୁ ଘଣ୍ଟାଏ ଦଶ ମିନିଟ୍ ଘଣ୍ଟାଏ ପନ୍ଦର ମିନିଟ୍ ଆମେ ସକାଳୁ ଦୌଡ଼ୁ ଦୌଡ଼ିବା ଦ୍ୱାରା ଆମେ ଆମେ ସକାଳୁ ଦୌଡ଼ୁ କିମ୍ବା ଆଉ ସନ୍ଧ୍ୟାରେ ଆମେ ଘଣ୍ଟାଏ ପନ୍ଦର ମିନିଟ୍ ଖଣ୍ଡେ ଦୌଡ଼ୁ ଦୌଡ଼ୁ ଦୌଡ଼ୁ ଦୌଡ଼ୁ ଦୌଡ଼ୁ ଆମେ ନିଜେ ସାଙ୍ଗ ହେଉ ସାଥି ହେଉ ଆମେ ବହୁ ଖୁସିରେ ଅନୁଭୂତ କରୁ ଦୌଡ଼ିବା ଦ୍ୱାରା ଆମର ନିଜ ଶରୀର ବାଧା ଆମେ ନିଜ ଶରୀର କେବେ ଅଳସୁଆ ରହୁ ଆମେ ନିଜେ ବ୍ୟସ୍ତ ହେଉ ଦେହଟା ଆମର ସବୁବେଳେ ସୁସ୍ଥ ଟିକିଏ ରହିଥାଉ ଦୌଡ଼ିବାଦ୍ୱାରା ଆମେ ନିଜର ନିଜର ଆମର ସାହସ ଟିକିଏ ବଢ଼ିଥାଏ ଦୌଡ଼ିବାଦ୍ୱାରା ଆମ ନିଜ ଶରୀର କେବେ ଦୁର୍ବଳ ଅନୁଭୂତ କରେନାହିଁ ଆମେ ସକାଳ ହେଉ ସନ୍ଧ୍ୟା ହେଉ ଦୌଡ଼ିବାଦ୍ୱାରା ଆମ ମାଇଣ୍ଡ ସବୁବେଳେ ଫ୍ରେଶ୍ ରହିଥାଏ ଆମେ ଆମର ଦୌଡ଼ିବାଦ୍ଵାରା ଆମେ ନିଜେ ଖୁସି ଅନୁଭବ କରୁ ଆମେ ସାଙ୍ଗ ସାଥି ହେଉ ଆମେ ଦୌଡ଼ିବାଦ୍ୱାରା ଆମେ ଟାଇମପାସ୍ ହୁଏ ଗପସପ ହୁଏ ଦୌଡ଼ିବା ଆମେ ସବୁରେ ଆମର ଦେହରୁ ଆମର ଝାଳ ଟିକିଏ ବୋହିଥାଏ ଝାଳ ବୋହିବା ଝାଳ ବୋହିବାଦ୍ୱାରା ଆମ ନିଜ ଶରୀର ସବୁଠାରୁ ସୁସ୍ଥସବଳ ହୋଇଥାଏ ଦୌଡ଼ିବାର ଦୌଡ଼ିବାପରେ ଆମର ନିଜ ଶରୀର ଭୋକ ମେଣ୍ଟାଇଥାଏ ଦୌଡ଼ିବାଦ୍ୱାରା ଆମ ନିଜ ଶରୀର ସୁସ୍ଥ ଓ ମିଳିଥାଏ